ହଁ ହ୍ୟାଲୋ ମୁଁ କହୁଥିଲି ମୋର ଏବେ ଜ୍ୱର ହେଉଛି ବହୁତ୍ ଜୋରେ ମାନେ ଟେମ୍ପ୍ରେଚର ବି ବହୁତ୍ ଜୋରେ ଅଛି ଆଉ କାଶ ଆଉ ମୁଣ୍ଡବିନ୍ଧା ଆଉ ସେଇ ଟିକିଏ ମାନେ ବହୁତ୍ ଜୋରେ ବି ମାନେ ଦେହ ହାତ ଦରଜ ହେଉଛି ଏଇଟା ହେଇଗଲାଣି ମୋର ପନ୍ଦର ଦିନରୁ ଷୋହଳ ଦିନ ହେଇଯିବନି ବହୁତ୍ ଜୋରେ ହେଲାଣି ଆଜ୍ଞା ଖାଇଥିଲି ତ କିନ୍ତୁ ମାତ୍ର ଦୁଇ ପାନେ ମେଡ଼ିସିନ୍ ଖାଇଥିଲି ଆଉ ବାକି ଖାଇନି ନାଇଁ ମୁଁ ମେଡ଼ିସିନ୍ ଦୋକାନରୁ କିଣି ଖାଇଥିଲି ମୁଁ ଯଦି ଆପଣଙ୍କ ପାଖକୁ ଯିବି ଆପଣ ଆପଣଙ୍କଠାରୁ ମେଡ଼ିସିନ୍ ଆଣିପାରିବି ଆଚ୍ଛା ଆଜ୍ଞା ଆପଣଙ୍କଠାରୁ ଏବେ ଯେଉଁ ମୋର ୟେ ହେଉଛି ଟେମ୍ପ୍ରେଚର ହାଇ ହେଉଛି ପନ୍ଦର୍ ଦିନ୍ ହେଲା ଜ୍ଵର ଛାଡ଼ୁନି ତ ମୁଁ ଏଠି କ'ଣ ବ୍ଲଡ୍ ଟେଷ୍ଟ୍ କରିବି ନା ଆପଣଙ୍କ ପାଖରେ ନା ଆଉ କେଉଁଠି ଅଲଗା ଜାଗାରେ ଯାଇକି କଲେ ଠିକ୍ ହବ ଆଜ୍ଞା ଆଜ୍ଞା ଆଜି କେତେଟା ବେଳକୁ କହୁନାହାନ୍ତି ସେତିକି ବେଳକୁ ମୁଁ ଯାଇ ପହଞ୍ଚିବି ବାକି ଏବେ ମୋର ଏବେ ତଣ୍ଟି ଦରଜ ଆଉ ୟା ପାଇଁ କ'ଣ ସବୁ କରାଯାଇପାରିବ ମୋତେ ଟିକିଏ କହିପାରିବେ ଆ ଗରମ ପାଣିରେ ଘଡ଼ଘଡ଼ କରିବି ଆଉ ବାକି ମାନେ ମୁଣ୍ଡବିନ୍ଧା ଆଉ ଦେହ ହାତ ଦରଜ ପାଇଁ କ'ଣ କରିପାରିବି ବାକି ଏଇ ଯେଉଁ ମେଡ଼ିସିନ୍ ପ୍ରୋସେସ୍ଟା ଏଟା ପୁଣି ମାନେ ଦିନିକିଆ ଖାଇବାକୁ ପଡ଼ିବ ନା କେମିତି କଣ୍ଟିନ୍ୟୁ କରିବି ପୁରା ମାସେ ପନ୍ଦର ଦିନ ମୁଁ ଯେଉଁ ବାହାରୁ ମେଡ଼ିସିନ୍ଟା ଆଣିଥିଲି ସେଇଟା ଆଉ ଖରାପ ପଡ଼ୁନି ତ ନା ସେଇଟା ବି ଟେଷ୍ଟ୍ କରିବା ସେଇଟା ମୋର ତ ଭୁଲ୍ ରହିଲା ବାକି ମୁଁ ଆଜି ଗଲେ ଆପଣଙ୍କୁ ମେଡ଼ିସିନ୍ଟା ଦେବି ଆପଣ ଦେଖିବେ କହିବେ ସେଇଟା ଠିକ୍ କି ଭୁଲ୍

ଜ୍ଵର ହେଇଗଲାଣି ପନ୍ଦର ଦିନ୍ରୁ ଷୋଳଦିନ ହେଇଗଲାଣି ଛାଡ଼ିଲାଣି ଏଇ ମୋତେ ମୋତେ ଲାଗୁଛି ଟାଇଫୟେଡ଼୍ ଫାଇଫୋଇଡ଼୍ ହେଇଯାଇଛି ଅ ହଉ ଠିକ୍ ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଧନ୍ୟବାଦ୍